ଯାଜପୁର ଜିଲ୍ଲାର ଅର୍ଥନୀତି ବୁଝିବାକୁ ଗଲେ ସାଧାରଣତଃ ଲୋକମାନେ ଏଠି ଚାଷ ଉପରେ ନିର୍ଭର କରି ଚାଷୀ ଶ୍ରେଣୀୟ ଲୋକମାନେ ଚାଷ ଉପରେ ନିର୍ଭର କରି ସେମାନଙ୍କର ରୋଜଗାର କରିଥାନ୍ତି ତା ସହିତ ଯାଜପୁର ଜିଲ୍ଲାର ଅଧିକାଂଶ କମ୍ପାନୀ ଏରିଆ ଏଠି ବିଭିନ୍ନ ପ୍ରକାର ମାଇନ୍ସ କମ୍ପାନୀ ଅଛି ଆଉ ପଥର ଖଣିର ପଥର ଖଣି ଅଛି ତା ଦ୍ୱାରା ବିଭିନ୍ନ ପ୍ରକାର ପ୍ଳାଣ୍ଟ ବସାଇ ସେମାନେ ସେମାନଙ୍କର ରୋଜଗାର ମଧ୍ୟ କରିଥାନ୍ତି ଓ ସେହି କମ୍ପାନୀରେ ଲୋକମାନେ ଚାକିରି କରି ସେମାନଙ୍କର ସେଠୁ ପଇସା ରୋଜଗାର କରି ସେମାନେ ତାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି ଆଉ ଚାଷ ଏରିଆ ଯେମିତି ଆପଣଙ୍କର ଏଠି ଚାଷୀମାନେ ସେମାନେ ଭିନ୍ନ ପର ପନିପରିବା ଧାନ ଯେମିତି କି ପନିପରିବା ହେଉଛି ଆପଣଙ୍କର ବାଇଗଣ ପୋଟଳ ବିଲାତି ତା ପରେ ଆପଣଙ୍କର ବୋଇତାଳୁ ଏହିସବୁ ପନିପରିବା ଚାଷ କରିଥାନ୍ତି ତା ସହିତ ଆପଣଙ୍କର କିଛି ଡାଲି ଓ ବାଦାମ ବି ଚାଷ କରିଥାନ୍ତି ଯେମିତି କି ଡାଲି ଭିତରେ ହେଲା ଆପଣଙ୍କର ମୁଗ ହେଉ ବିରି ହେଉ ତା ସହିତ ଚିନାବାଦାମ ଏହିସବୁ ଚିନାବାଦାମଟି ଏଠି ବହୁତ ଭଲ ଭାବରେ ଆମର ଚାଷ କରାଯାଇଥାଏ ଚିନାବାଦାମ ଏହିସବୁ ଯେଉଁ ଚିନାବାଦାମଟି ପ୍ରାୟତଃ ଓଡ଼ିଶାର ପ୍ରତି କୋଣ ଅନୁକୋଣ ଏଠୁ ବହୁ ରପ୍ତାନି ହୋଇଥାଏ ଆଉ ଏଥିରୁ ଲୋକମାନେ ବହୁତ ଭଲ ଭାବରେ ଇନକମ୍ କରନ୍ତି ତା ସହିତ ଆଗରୁ ଯେଉଁ ଶିଳ୍ପ ଗୁଡ଼ିକ ଥିଲା ଛୋଟ ଛୋଟ କମ୍ପାନୀ ବସିଥିଲା କିନ୍ତୁ ଏଠି ଏବେ ବିଭିନ୍ନ ପ୍ରକାର ଜିନ୍ଦଲ ଟାଟା ଏହିସବୁ କମ୍ପାନୀ ବହୁତ ବଡ଼ ବଡ଼ ଆକାରରେ ପ୍ଲାଣ୍ଟ ବସାଇ ସେମାନେ ବଡ଼ ବଡ଼ କମ୍ପାନୀ ତିଆରି କରି ଏଠିକାର ଲୋକମାନଙ୍କୁ ମଧ୍ୟ ନିଯୁକ୍ତି ଦେଉଛନ୍ତି ଯାହା ଫଳରେ ସେମାନେ ସେ କମ୍ପାନୀରୁ ପଇସା ଭଲ ରୋଜଗାର କରିପାରୁଛନ୍ତି